ହ୍ୟାଲୋ ମୁଁ ଜ୍ୟୋତି କହୁଥିଲି ମୁଁ ସ୍ୱିଗୀର ମ୍ୟାନେଜର୍ ସହିତ କଥା ହେଉଛି କି ଆଉ ମୁଁ ଯାହା ଅର୍ଡ଼଼ର୍ କରିଥିଲି ତ ମୋତେ କିଛି ମୋର ରେକର୍ଡ଼଼୍ ମିଳିପାରିବ କି ଯେମିତିକି ଚିଲ୍ଲୀ ଚିକେନ୍ ମସ୍ରୁମ୍ ଆଉ ବିରିୟାନୀ ତ ଆପଣଙ୍କ ପାଖରେ କିଛି ଆପ୍ ଅଛି କି ଯେଉଁଥିରେ ମୋତେ ମୋର ରେକର୍ଡ଼଼୍ ମିଳିପାରିବ ଯଦି ଆପଣଙ୍କ ପାଖରେ ଅଛି ତାହେଲେ ମୋତେ ଟିକେ ପଠେଇପାରିବେ କି